ହଁ ପି ଏମ ପୋଷଣ ଯୋଜନା ବିଷୟରେ ମୁଁ କିଛି ଜାଣିଛି କାରଣ ପି ଏମ ପୋଷଣ ଯୋଜନା ଅନୁସାରେ ଭାରତୀୟବାସୀ ମାନେ ଇନ୍ସୁରାନ୍ସ ଯେଉଁଟାକି ଜୀବନ ବୀମାର ସୁବିଧା ପାଇ ପାରୁଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇପାରିଛନ୍ତି ପି ଏମ ଯୋଜନା ମାଧ୍ୟମରେ ସେମାନଙ୍କର ବିଭିନ୍ନ ପିଲାମାନଙ୍କର ବୃତ୍ତି ବା ସ୍କଲାରସିପ ପାଇ ପାରୁଛନ୍ତି ପି ଏମ ଯୋଜନା ମାଧ୍ୟମରେ କୃଷି ଋଣ ମଧ୍ୟ ସେମାନେ ପାଇ ପାରୁଛନ୍ତି ପି ଏମ ଯୋଜନା ମାଧ୍ୟମରେ ଚାଉଳ ସେମାନେ ପାଉ ପାରୁଛନ୍ତି ପି ଏମ ଯୋଜନା ମାଧ୍ୟମରେ ସେମାନେ ମାସିକିଆ ଭତ୍ତା ବୃଦ୍ଧା ଆଉ ବୃଦ୍ଧାମାନେ ମଧ୍ୟ ପାଇ ପାରୁଛନ୍ତି ପି ଏମ ଯୋଜନାରେ ଉପକୃତ ହୋଇ ଥିବା ପ୍ରତ୍ୟେକ ଅଧିବାସୀମାନେ ସେମାନଙ୍କର ଜୀବନକୁ ସ୍ୱଚ୍ଛଳ ଓ ସୁନ୍ଦର କରିଦେଇ ପାରିଛନ୍ତି ତେଣୁ ପି ଏମ ଯୋଜନା ଭାରତୀୟ ମାନଙ୍କ ପାଇଁ ବହୁ ଉପକାର ଆଣିଦେଇଛି